ସୁଦାମ୍ ଭାଇ କହୁଛନ୍ତି କି ହଁ ସୁଦାମ୍ ଭାଇ ପ୍ରଣାମ ହଁ ଭାଈ କିଛି କଥା ଥିଲା ଭାଇ ତମର ସେଇ ଗାଡ଼ିଟି ଏବେ ବଜାର ଚାଲୁଛି ନା ହଁ ସେ ନାଲିଗାଡ଼ିଟା ହଁ ଭାଇ ଆପଣ ଦେଖନ୍ତୁ ଏବେ କୋଭିଡ଼ ଟାଇମ୍ ଏବେ ସମୟ ବହୁତ ଗମ୍ଭୀର କିଛି ବି କହିହବନି କେତେ ଲୋକ ସଂକ୍ରାମଣ ହେବେ କେତେ ଲୋକ କଣ କରିବେ ଆପଣଙ୍କ ଗାଡ଼ିଟି ବଜାରରେ ଚାଲିଛି ବାହାରେ ଚାଲିଛି ଆପଣ ଗାଡ଼ି ଲୋକଙ୍କୁ ରକ୍ଷା କରୁଛି ହଁ ଲୋକଙ୍କୁ ମେଡ଼ିକାଲ ନେଇ ଯାଉଛି ଲୋକଙ୍କୁ ସବୁ କରୁଛି ହେଲେ ଆପଣଙ୍କ ଗାଡ଼ିରେ ମୁଁ ଦେଖିବାକୁ ପାଇଲି କି ଆପଣଙ୍କ ଡ୍ରାଇଭର ମାସ୍କ ପିନ୍ଧିନି ଗାଡ଼ି ଚଲଉଛି ଏଇଟା କଣ ଠିକ୍ ଏବେ ଗାଡ଼ି ଚାଲିବ ବଜାରରେ ହେଲେ କିଛିଟା ନୀତି ନିୟମ ଅଛି କୋଭିଡ଼ ଟାଇମ ମାସ୍କ ପିନ୍ଧିବା ନିହାତି ଜରୁରୀ ନହେଲେ ତାକୁ ଯଦି ରୋଗ ହେଇଯାଏ ଟୋଟାଲ ଗାଡ଼ିରେ ଯେତେ ବସିଥିବେ ସମସ୍ତଙ୍କୁ ରୋଗ ହେଇଯିବ ଗାଡ଼ି ତ ମାସ୍କ ତ ପିନ୍ଧୁନୁ ପିନ୍ଧୁନୁ ଏବେ ଗମେଣ୍ଟ ତରଫରୁ କୁହାଯାଇଚି କି ସିଟ୍ କିଛି ଜରିଫରି ଦିଅନ୍ତୁ ଏ ସିଟ୍ରେ ମଇଳା କପଡ଼ା ସବୁ ରଖୁଛି ଆପଣ ଆପଣଙ୍କ ଡ୍ରାଇଭରକୁ ଟିକେ କହିବେ ମାସ୍କ ପିନ୍ଧିବା ପାଇଁ ନହେଲେ ଆମେ ବାଧ୍ୟ ହୋଇ ପୋଲିସ କମ୍ପ୍ଲେନ୍ କରିବୁ କାରଣ ଆମ ଅଞ୍ଚଳରେ ଆମେ ଚାହୁଁନୁ ରୋଗ ବ୍ୟାପିବା ପାଇଁ ଆମେ ଚାହୁଁନୁ ଆପଣଙ୍କ ସତ ଆପଣଙ୍କ ଗାଡ଼ି ଲୋକଙ୍କୁ ଯିବା ଆଣିବା କରୁଛି ଲୋକଙ୍କୁ ରକ୍ଷା କରୁଛି ହେଲେ ଯଦି ତମ ଡ୍ରାଇଭର କାହା ସଂସ୍ପର୍ଶରେ ଆସି ମ ମାସ୍କ ପିନ୍ଧିବେନି କାହା ସଂସ୍ପର୍ଶରେ ଆସି ରୋଗର ଆକ୍ରମିତ ହେବେ କୋରୋନାର ଆକ୍ରମିତ ହେବେ ଆମେ ଆଉ କଣ କରିପାରିବୁ ଆପଣଙ୍କୁ ମୁଁ ଶେଷଥର ପାଇଁ କହୁଛି ଆପଣ କଣ ଡ୍ରାଇଭର କହିଦେବେ କି ସେ ମାସ୍କ ବ୍ୟବହାର କରିବ ଗାଡ଼ିଟିକୁ ସଫା ରଖିବ ମଇଳା କପଡ଼ା ସିଟ୍ରେ ରଖିବନି ସିଟ୍ରେ ଜରି କଭର କରିବ ଭାଇ ମୁଁ କିଛି ଖରାପ କିଛି ଆପଣଙ୍କୁ କହୁନି ବାସ କହୁଛି ଆମର ସୁରକ୍ଷାର କଥା ଆମେ ଯଦି ଜିମେଦାର ନ ହବା ତାହେଲେ ହେବ କିଏ ଆଜ୍ଞା ଆମେ ଦାୟୀ ହବୁ ଯଦି ରୋଗ ବ୍ୟାପିଯାଏ ଆମେ ଦାୟୀ ଆଜ୍ଞା ଟିକେ ସତର୍କ କରେଇଦେବେ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ ଅଛି